କୁକୁଡ଼ା ବ୍ୟବସାୟ ଏକ ପ୍ରକାର ଲାଭଦାୟକ ବ୍ୟବସାୟ ଆମେ ଯଦି ତାକୁ ଠିକ୍ ଭାବେ ତଦାରଖ କରିବା ତାହାଲେ କୁକୁଡ଼ା ବ୍ୟବସାୟ ଆମକୁ ଲାଭଦାୟକ ହବ ତା'ପରେ ବି ଯଦି ଆମେ ଅନୁଭବ କରିବାକି ଏଥିରୁ ଯଥେଷ୍ଟ ହେଉ ନାହିଁ ତାହେଲେ ଆମେ ତା' ସାଙ୍ଗରେ ମାଛ ଚାଷ ଓ ପନିପରିବା ଚାଷ ମଧ୍ୟ କରିପାରିବା କାରଣ କୁକୁଡ଼ାମାନଙ୍କର ମଳ ମାଛ ଚାଷରେ ବହୁତ କାମରେ ଲାଗିଥାଏ ତାକୁ ମାଛ ଚାଷ କରୁଥିବା ଜାଗାରେ ପକାଇଲେ ମାଛମାନେ ଖାଇଥାନ୍ତି ତାହା ପରେ ପନିପାରିବା ଚାଷରେ ଏକପ୍ରକାର ମାଟିକୁ ଉର୍ବର କରିବା ସହିତ ପନିପାରିବା ବହୁତ ଉତ୍ପାଦନ ହୋଇଥାଏ